ହଁ ହ୍ୟାଲୋ ମାଆ ହଁ ମାଆ ନମସ୍କାର ହଁ ହଁ ହଁ ହଁ ଜାଣଛି ହେ ନା ମ ମୋତେ କୁଆଡ଼େ ହେବ ସମୟ ମୋର ହେବନି ମୋର ବା ଆଉ ଗୋଟିଏ ଡ୍ୟୁଟି ପୁଣି ଅଛି ମୁଁ ସେଇଟା ପୁଣି କରିବି ଏତେ ରହି ହେବନି ସିଆଡ଼େ ପୁଣି ମତେ ପ୍ରେସର୍ ପଡ଼ିଯିବ ସିଏ ପୁଣି ମୋତେ କହିବେ ଏତେ କହୁଛ ଯଦି ରହିବା ପାଇଁ ହଉ ଦେଖିବା ମୁଁ ବୁଝିକି ନହେଲେ କହିବି କିନ୍ତୁ କ'ଣ ପାଞ୍ଚ ଶହ ଟଙ୍କା ରହିବ ମୁଁ ଗୋଟେ ହେ ପାଞ୍ଚ ଶହରେ କ'ଣ ଆଜିକାଲି ଆଉ ପାଞ୍ଚ ଶହ ଟଙ୍କା ମାଆ ଦେଉଛନ୍ତି ଯେ କହୁଛ ପାଞ୍ଚ ଶହ ଟଙ୍କା ଏ ଟିକିଏ ବଢ଼ାଅ ଆଉ କେତେ ଦେବ ତା' ହେଲେ କୁହ ଆଉ ଏତେ କହୁଛ ଯଦି କିନ୍ତୁ ମୋର ସିଆଡ଼େ ବି କାମ ଅଛି ମୁଁ କଣ ଖାଲିଟାରେ କହୁଛି କି ଆଉ ମୋର ବୁଝିପାରୁନି ମୁଁ ବୁଝିପାରୁଛି ହେଲେ କ'ଣ କରିବି ମୋର ତ ସିଆଡ଼େ ପୁଣି କାମ ରହୁଛି ଏତେ ଯଦି କହୁଛ ହଉ ଏତେ କହୁଛ ଯଦି ଆଉ କ'ଣ ମନା କରିହେବ ଯେତେ ଯାହେଲେ ହଉ ତା' ହେଲେ ଆଉ ହଉ ହଉ ଏତେ କହିଲଣି ଯଦିବା ଯିବି ଆଉ ତମ କଥା ରହିଲା ମୁଁ ଯିବି ଆଉ ହଉ ହଉ ହଉ ହଉ